ମୁଁ କୁକୁଡ଼ରା ଫାର୍ମଟେ ଖୋଲବା ଖୋଲ୍ବାର୍ ଲ ଚାହୁଁାଇଚ ନକ ଆମର୍ ଜିଲ୍ଲାରେ ନିେନବଲ ତ ଜିଲ୍ଲାରେ ନିେନ ବହୁତ ଆମର୍ ଗାଁ ପିଲାମାନେ ବହୁତ ମନ କରୁଛନ୍ କି ବହୁତ ଗାଁ ପିଲାମାନେ ମନ କରୁଛନ୍ ଯେ ମୋତେ ଖୋଲ୍ ଗୁଟେ କୁକୁଡ଼ା ଫାର୍ମଟେ ଭଲ ଭାବୁଛନ୍ ଯେ ମୁଇଁ ଦେଖଣା ବୁଜେ ଖୋଲନା ବୁଚେ ଫୁଲ ହେନ୍ତା ବୋଇଲିି ତା କହଲିି କହଲିି ତା'ପରେ ପଇସା ପତ ଟିକେଏ ନିଥ ତ ବୋଇଲେ ପଇସା ପତ ଟିକେ ହେଲା ବୋଇଲେ କକୁୁରା ଫାର୍ମଟେ ଖୋଲନି ନା ଘରେ ସେଇଟାଟେ ଖୋଲନି ବହୁତ ପଇସା ଯେନ୍ତା କି କେଜି ଏନ୍ତା ଶହେ କୋଡ଼ିଏଶ ତିରିଶରେ ଆଣିଲଣି ପଢ଼ହଠି ବିକ୍ସି ଶହେ ଅଶୀ ନବେରେ ଏନ୍ତା ବିକ୍ସି ମ ବହୁତଲ ବିକ୍ସି ଏନ୍ତା କେଜି ଦିନକ ପଚାଶଷଠ କେଜିିବାୁନ୍ ବ୍ସି ଦେହକ ମାନେ ନସନ ବି ନେବାର୍ କେ ବହୁତ ନେସନିକନ୍ ଜ ହେସିଲ୍ ନିହ ଏବେ ସେତେବେ ଖୋଲଟେ ବଲେ ହେତେବେ ଖୋଲିଲି ତ ଏତେ ନିହାତିତା ନି ଖୋଲନାେ ବ ଯ ବାକି ଖୋଲିଲେନି ଗୁଁର ଲୋକ କହିଲେ ବ ବୋଲି ଟିକେ ନହ ତନ ଖଲିି ବହୁତ ପଇସା ହେି ହେଇଯସି ଦିନକ ଦୁଇ ତିନି ହଜାର ହେଇଯସି ଯଦି ଅଗଲି ହେତି ଆସି ବୋ ତ